ହେଲୋ ହଁ ହଁ ହଁ ସବୁ ସାମାନ୍ ଅଛି ଟି ଭି ପଙ୍ଖା ୱାଶିଂ ମେସିନ୍ ସବୁ ସବୁ ଅଛି ଆପଣଙ୍କର କ'ଣ ଦରକାର ଥିଲା କି ହୁଁ ହୁଁ ଆମର ସବୁ ପ୍ରକାର ଟି ଭି ରହିବ ସାମ୍ସଙ୍ଗ ଅଛି ଲଏଡ଼ ଅଛି ଅଛି ସବୁ କମ୍ପାନୀର ଟି ଭି ଅଛି ଆପଣଙ୍କର କେମିତିଆ ଦରକାର ଥିଲା ସାମ୍ସଙ୍ଗର ଆମର ସାଧା ଟି ଭି କି ଆମର ଏଲ୍ ଇ ଡ଼ି ଟି ଭି

ଅଛି ଆଜ୍ଞା ହଁ ଆମର ସେ ବାଇଶି ଇଞ୍ଚ ଚବିଶ ଇଞ୍ଚ ତିରିଶ ଇଞ୍ଚ ଉଁ ଆପଲ୍ର ଆପଲ୍ ଆପଲ୍ ସିମ୍ ତ ହଁ ଅଛି ଆଭେଲେବଲ୍ ଅଛି ଏଇଟା ଆସି ଯିବ ସତେଇଶି ହଜାର ପାଞ୍ଚଶହ ଟଙ୍କା ଆସିବ ବର୍ଷେ ୱାରେଣ୍ଟି ମାନୁଫ୍ୟାକ୍ଚରିଙ୍ଗ୍ ୱାରେଣ୍ଟି ଅଛି ନାଇ ଯାହା ହବା ଡିସ୍କାଉଣ୍ଟ୍ ହବା କି ଆସନ୍ତୁ

ନାଇ ଦେଖନ୍ତୁ ଯଦି ଚାହିଁବେ ବୋଲେ ହୋମ୍ ଡେଲିଭରି ବି ହୋଇ ପାରିବ ଯଦି ନିଜେ ଚାହିଁବେ ବୋଲେ ନେଇକିରି ବି ଯାଇ ପାରିବେ ନାଇ ନାଇ ସେଟା ଆମର ଟାଉନ୍ ଭିତରେ ଯେମିତି ଯିଏ ନେସି ସାତଟା ପାଞ୍ଚଟା ଲାଗି ଫ୍ରି ହୋମ୍ ଡେଲିଭରି ଅଛି ଆଉ ଯିଏ ଟାଉନ୍ ବାହାରକୁ ନେଲା ତାଙ୍କ ଲାଗି ଏକ୍ଟ୍ରା ଶହେ ଟଙ୍କା ପଡ଼ିବ ହୁଁ ଭଲ ଫ୍ରି ହୋମ୍ ଡେଲିଭରି ହେବ ତାହାଲେ

ଆସୁନ ଆମର ଦୋକାନ ତ ଖୋଲା ଅଛି ନଅ ବଜେ ଖୋଲା ଅଛି ନଅରୁ ରାତି ନଅ ଆପଣ ଏ ଟାଇମ୍ରେ ଯେତେବେଳେ ଆସିଲେ ଚଲିବା ହଁ ହଁ ଆସନ୍ତୁ ତାହାଲେ ହଁ ହଁ